ଆମର ଇତିହାସ ଆମ ଇତିହାସ ଐତିହାସିକ କାହାଣୀ ତ ଏଇଚ ଆମେ ଛୁଆ ବେଳୁ ତ ପଢ଼ିଆସିଛୁ ବି ଆଉ ଜାଣିବି ସେଥିରେ ଆସିଛୁ ଯେ ବହୁତ ସଂଗ୍ରାମ ଆମ ଦେଶକୁ ବହୁତ ସଂଗ୍ରାମ କରିକି ଲଢ଼ିକି ଦେଶକୁ ଗଢ଼ିଛନ୍ତି ଆମର ଗୋପବନ୍ଧୁ ଦାସ ଆଉ ଜବାହାରଲାଲ ନେହେରୁ ଆଉ ସମସ୍ତେ ମିଶିକି ଲଢ଼ିଛନ୍ତି ଇଂରେଜ ମାନେ ଆମ ଦେଶକୁ ଆସିକି ଶାସନ କରୁଥିଲେ ଇଂରେଜମାନଙ୍କ କବଳରୁ ବଞ୍ଚିବା ପାଇଁ ଏମାନେ ବହୁତ ଲଢ଼ିଛନ୍ତି ଲଢ଼ିକି ଆମ ଦେଶକୁ ସ୍ଵାଧିନତା କରିଛନ୍ତି ସେଥି ବିଶ୍ଵଯୁଦ୍ଧ କରିକି ଦେଶକୁ ଲଢ଼ିଛନ୍ତି ଲଢ଼ିକି ଆମର ସେଥିରେ ଅଗଷ୍ଟ ପନ୍ଦର ଦିନ ଆମର ଦେଶ ସ୍ଵାଧିନତା ଲାଭ କରିଥିଲା ତା'ପରେ ଆମର ସେ ଜାନୁଆରୀ ଛବିଶରେ ଆଇନଗତ ଅନୁଯାୟୀ ଜାନୁଆରୀ ଛବିଶଟାକୁ ପାଳନ କରାଯାଏ